ହ୍ୟାଲୋ ତାରିଣୀ ବସ୍ ର ଡ୍ରାଇଭର୍ କହୁଛନ୍ତି କି ଆମେ ଏସେସି ଚିନ୍ମୟୀ ସାହୁ ଏସ୍ ଏଚ୍ ଜି ଗ୍ରୁପ୍ରୁ କହୁଚି ଆମର ପନ୍ଦର ଜଣ ମେମ୍ବର୍ ଆମେ ବାଲେଶ୍ୱର ଯିବାକୁ ଚାହୁଁଛୁ ଯେ ସେଠିକି ଗଲେ ଆପଣ କେତେ କଣ ଭଡ଼ା ନେବେ କେତେ କଣ ଭଡ଼ା ନେବେ ସେଠି ଆମକୁ କେଉଁ କେଉଁ ଜାଗା ବୁଲେଇବେ ଯଦି ଭଡ଼ା ନେବେ ସେଟା ଫୋନ୍ପେରେ ନେବେ ନା କ୍ୟାସ୍ରେ ନେବେ ଫୋନ୍ପେରେ ନିଅନ୍ତୁ ନହେଲେ କ୍ୟାସ୍ରେ ନିଅନ୍ତୁ ଯେଉଁଥିରେ ହେଲେ ଆମେ ଦେଇଦେବୁ ଆମକୁ ସେଇ ପଟ ସେଇ ଜାଗା ବୁଲେଇକି ଆପଣ ଦେଖେଇବେ ଆମର ଦଶଟାରେ ଯିବାର ଅଛି ସେଠି ବୁଲି ବାଲେଶ୍ୱର ଯିବୁ ବାଲେଶ୍ୱରରୁ ସେଠୁ କ୍ଷୀରଚୋରା ଗୋପିନାଥ ଯିବୁ ସେଠୁ ନୀଳଗିରି ଜଗନ୍ନାଥ ଯିବୁ ସେଠି ରାଧାକ୍ରୀଷ୍ଣ ମନ୍ଦିର ଦେଖିବୁ ସେଠୁ ଚାନ୍ଦିପୁର ସମୁଦ୍ର କୂଳକୁ ଟିକେ ଯିବୁ ସେଠୁ ହେଲେ ଆମର ଚାରିଟା ଭିତରେ ଆସି ଘରେ ପହଞ୍ଚିବାର ଅଛି ଏତିକି ବାଟ ଗଲେ ତମକୁ ନଗଦ ପଇଠ କରିବାର ଅଛି ନା ବାକି ରହିଲେବି ଚଳିବ ଯଦି ନଗଦ ପଇଠ କରିବାର ଅଛି ତାହାଲେ ଆପଣଙ୍କ ପାଖରେ ଆମେ ଆପଣଙ୍କୁ ପଇସା ଦେଉ ଆପଣଙ୍କ ପାଖରେ ଖୁଚୁରା ଅଛି ନା ନାହିଁ ଆମକୁ ଆପଣ ପଇସା ରଖିକି ଆମକୁ ସେଇ ପଇସା ଆମକୁ କିଛି ଫେରେଇବେ ଆମୁ ଏ ଆପଣ ନେଇ ପାରିବେ ତ ଠିକ୍ସେ ଦଶରେ ନେଇକି ଚାରିରେ ଆସିକି ପହଞ୍ଚେଇବେ ସେଇ ମଝିରେ ଏତିକି ଏତିକି ଜାଗାକୁ ଆମର ଯିବାର ଅଛି ସେଇ ଜାଗାକୁ ଯିବୁ ସେ ଜାଗାକୁ ଆମକୁ ନେଇ ସବୁ ଜାଗା ଠିକ୍ସେ ଦେଖେଇ ପୁଣି ଆଣିକି ଆମକୁ ଆମ ପାଖରେ ଛାଡ଼ିବାକୁ ପଡ଼ିବ ଯେ ଆମେ ଗଲେ ବାରିଗାଁରୁ ବାହାରିବୁ ସେଠୁ ବାଲେଶ୍ୱର ଯିବୁ ସେଠୁ ନୀଳଗିର ଜଗନ୍ନାଥ